ହ୍ୟାଲୋ ମୁଁ ବୁଲି ସାହୁ କହୁଛି ଆପଣ କ'ଣ କ୍ଷୀର ବିକୁଛନ୍ତି ପରା କେଉଁ କେଉଁ କ୍ଷୀର ରଖୁଛନ୍ତି ଆଉ କେଉଁ କେଉଁ ଓମଫେଡ଼ କ୍ଷୀର କେତେ ଆଉ ଟିକିଏ କମ କର ଆଉ ଦେଶୀ କ୍ଷୀର ବେଶୀ ଦାମ୍ କହୁଛନ ଆଉ ଟିକିଏ କମ କର ସବୁବେଳେ କ୍ଷୀର ଆନୁଛୁ ଆମେ ଆପଣଙ୍କ ଦୋକାନରୁ ତ ଆଉ ସବୁବେଳେ ନେଉଛୁ ହଁ ମୋ ପୁଅର ଜନ୍ମଦିନ ତ ସେଥିପାଇଁ ସେଇଠି କ୍ଷୀରି ବନାଇବି ପାଞ୍ଚ ଛଅ ଲିଟର୍ ହଉ ଆଗରୁ ତା'ହେଲେ ଚେକ୍ କରିଥିବେ କେତେ ଦାମ୍ ନେବ କି ଏହି ଦଶଦିନ ପରେ ଆଉ କେତେ ଦାମ୍ ନେବ ଛଅ ସାତ ଲିଟର୍ କେତେ ଦାମ୍ ନେବ

ଆଉ ଓମଫେଡ଼ ହଁ ଆଉ ଟିକିଏ କମାଅ ସବୁବେଳେ ନେଉଛୁ ଆଉ ଟିକିଏ କମାଅ

ଦେଖିକରି ପିସିଗଲି ତା'ହେଲେ ଭଲ କ୍ଷୀର ଦେବ ପାନୀ ନାହିଁ ମିଶାବା ଆଉ ଥରେ ଥରେ ପାଣି ମିଶାଇ ଦେଉଛନା ବହୁତ କ୍ଷୀର ବହୁତ କ୍ଷୀର ବୋଲି ପାଣି ନାହିଁ ମିଶାବେ ଦେଶୀ କ୍ଷୀର ଦେବେ ମଇଁଷି କ୍ଷୀର ନାହିଁ ଦେବ ଗାଈ କ୍ଷୀର ଦେବ ଏହି ଦଶଦିନ ପରେ ପାଞ୍ଚ ତାରିଖ ସକାଳୁ ସକାଳୁ ପହଞ୍ଚାଇ ଦେବେ ହଁ ମୁଁଇ ଜିମିକି କି ଆପଣ ଆଣିଦେବେ ହଁ ବୋଟଲ୍ ନେବାକେ କି ପଡ଼ିବ କି ସେଇଟାରେ ଦେଇ ଦେବେ ବୋଟଲ୍ଟା ନେଇକି ଗଲେ ଆପଣ ବି ଆଉ ତିନି ଲିଟର୍ ପ୍ୟାକ୍ କରିକି ରଖି ଦେଇଥିବେ ହଁ ହଁ ହଉ ଠିକ୍ ଅଛି ମୁଁ ପହଞ୍ଚିବି କେତେ

ନଅ ହଜାର ଟଙ୍କା ଆଉ କମ କର